ପକ୍ଷୀମାନଙ୍କୁ ମୁଁ ରଖିବାକୁ ହେଲେ ପଛପଟ ବଗିଚାରେ ମୁଁ କ'ଣ ଭଲ ସୁନ୍ଦର ସୁନ୍ଦର ଗଛ ଲଗେଇଛି ବଡ଼ ବଡ଼ ଗଛ ତ ସିଏ ସେଠୁ ପକ୍ଷୀମାନେ ଆସିକି ଆମର ସେଇଠି ଗଛରେ ବସନ୍ତି ଯେଉଁଟା କି ମୋତେ ବହୁତ ସୁନ୍ଦର ଦେଖାଯାଆନ୍ତି ଆଉ ମୁଁ ସେମାନଙ୍କୁ ଖାଇବା ପାଇଁ ଧାନ ଏଗୁଡ଼ା ସବୁ ପକେଇଥାଏ ସେମାନେ ଆସିକି ମନ ଖୁସିରେ ଖାଆନ୍ତି ଆଉ ତାଙ୍କ ପାଇଁ ମୁଁ ପାଣି ବି ରଖିଥାଏ ସେମାନେ ଆସିକି ପାଣି ପିଅନ୍ତି ସେ ଗଛରେ ବସନ୍ତି ଏବଂ ଖାଆନ୍ତି ଯାଆନ୍ତି ଉଡ଼ନ୍ତି